ଭାରତର ମୁଖ୍ୟ ଧାର୍ମିକ ସ୍ଥଳ ହେଉଛି ପୁରୀ ସେଠାରେ ପୁରୀ ପୁରୀରେ ଜଗନ୍ନାଥଙ୍କ ମନ୍ଦିର ଦେଖିବାକୁ ମିଳେ ପୁରୀରେ ରଥଯାତ୍ରା ପାଳନ ହୁଏ ପୁରୀରେ ଲୋକମାନେ ବହୁତ ଗହଳି ହୁଅନ୍ତି ରଥଯାତ୍ରା ଦିନ ପ୍ରାୟ ଦୁଇରୁ ଦୁଇରୁ ତିନି ଲକ୍ଷ ଲୋକ ସେଠାରେ ଦେଖିବାକୁ ମିଳେ ତ ଦେଖିବାକୁ ମିଳେ ସେଠାରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଦେଖିବାକୁ ମିଳନ୍ତି ଜଗନ୍ନାଥରେ ଗଲେ ବହୁତ ମାନେ ବହୁତ ଶାନ୍ତି ଲାଗେ ସେଠି ମନ୍ଦିର ଜଗନ୍ନାଥରେ ତାଙ୍କୁ ଯେତେବେଳେ ବାହୁଡ଼ା ଯାତ୍ରା ହୁଏ ସେଠାରେ ବହୁତ ଭଲ ଲାଗେ ଦେଖିବା ପାଇଁ ସେଠାରେ ଅଧିକ ଲୋକ ଥାଆନ୍ତି ବହୁତ ବିଭିନ୍ନ ବିଭିନ୍ନ ପ୍ରକାର ବିଭିନ୍ନ ବିଭିନ୍ନ ପ୍ରକାର ସମାନ ଦେଖିବାକୁ ମିଳେ ବହୁତ ଲୋକ ମଧ୍ୟ ଦେଖନ୍ତି ସେମାନେ ସବୁ ତୀର୍ଥ ଲାଗେ ଜଗନ୍ନାଥଙ୍କ ଡୋରି ଟାଣିବା ପାଇଁ କେତେ ଗୁଡ଼ିଏ ଲୋକ ଆସନ୍ତି ସେଠାରେ ଦେଖିବା ପାଇଁ ବହୁତ ଭଲ ଲାଗେ ଜଗନ୍ନାଥଙ୍କ ପାଖରେ ଲୋକମାନେ ସବୁ ଦେଖିବାକୁ ଯାଆନ୍ତି ସେଇଠି ଗୋଟେ ସମୁଦ୍ର ବି ରହିଛି ସେ ସମୁଦ୍ରକୁ ମଧ୍ୟ ଯାଆନ୍ତି ଲୋକମାନେ ବିଭିନ୍ନ ମଜା ମସ୍ତି କରନ୍ତି ଲୋକମାନଙ୍କ ପାଖରେ ମାନେ ପୁରୀ ଦେଖିବାକୁ ଏତେ ସୁନ୍ଦର ଲାଗେ ଯେ ଲୋକମାନଙ୍କ ଆଖି ହଟିଯାଏ ଦେଖିବା ପାଇଁ ପୁରୀରେ ପୁରୀରେ ବିଭିନ୍ନ ବିଭିନ୍ନ ଇତ୍ୟାଦି ପ୍ରକାରର ଖେଳନା ଇତ୍ୟାଦି ପ୍ରକାର ଖାଇବା ସବୁ ଦେଖିବାକୁ ମିଳେ କାରଣ ସେଇଟା ତ ସେଇଟା ପୁରୀ ହେଉଛି ଆମ ଓଡ଼ିଶାର ଫେମସ ସେଠାରେ ସମସ୍ତେ ବହୁତ ଭଲ ଲାଗନ୍ତି ଦେଖିବା ପାଇଁ ସେଠାରେ ଜନସଂଖ୍ୟା ବି ଅଧିକ ଥାଏ